ପଚାଶ ଲକ୍ଷ ଚବିଶ ହଜାର ଦୁଇଶହ ତେଇଶ ତେଇଶ ଲକ୍ଷ ତିରିଶ ହଜାର ଶହେ ଏଗାର କୋଡ଼ିଏ ଲକ୍ଷ ଦଶ ହଜାର ପାଞ୍ଚଶହ ପଞ୍ଚାବନ ଚାରିଶହ ତେଇଶ ପାଞ୍ଚ ହଜାର ଦୁଇଶହ ଏକାବନ